ହଁ ମୁଁ ରୋଷେଇ କରିଥିବା ଖାଦ୍ୟକୁ ଯଦି କେହି ପସନ୍ଦ କରନ୍ତି ତା'ହେଲେ ମୁଁ ସେଇଟା ଅନ୍ୟମାନଙ୍କୁ ଶିଖାଇବାକୁ ଚାହିଁବି କାରଣ ଆଜିକାଲି ଡିଜିଟାଲ ଯୁଗ ହୋଇଗଲାଣି ଯେମିତି ୟୁଟ୍ୟୁବ ମାଧ୍ୟମରେ ଛାଡ଼ିଲେ ସମସ୍ତେ ଦେଖିପାରିବେ ଫେସବୁକ ଅଛି ତା' ମାଧ୍ୟମରେ ପେପର୍ରେ ମଧ୍ୟ ଆଉଟ କଲେ ସମସ୍ତେ ଶିଖିପାରିବେ ତେଣୁ ମୁଁ ଯଦି ଅନ୍ୟମାନଙ୍କ ପାଖରେ ପହଞ୍ଚାଇବାକୁ ଚାହିଁବି ଏସବୁ ମାଧ୍ୟମରେ ପହଞ୍ଚେଇ ଦେଇପାରିବି